ହଁ ମୁଁ କବିତା ଲେଖିଛି ମୋର ଅତି ଆପଣାର ସାଙ୍ଗ ପାଇଁକା ଲେଖିଛି ଏବଂ ମୁଁ କବିତାଟି ଓଡ଼ିଆରେ ମଧ୍ୟ ଲେଖିଥିଲି ନିଜେ ଶୁଣେଇଲି ବି ତାଙ୍କୁ ସେ କବିତାଟି ବହୁତ ପସନ୍ଦ ବି ଆସିଲା ତାଙ୍କର ସେ କବିତା ମୋର ସେ କବିତାଟି ତାଙ୍କୁ ବହୁତ ବଡ଼ ଥିଲା ସେ କବିତାଟି ତାଙ୍କୁ ବହୁତ ପସନ୍ଦ ଆସିଲା ସେ ମୋର ଅତି ଆପଣାର ଭଲ ସାଙ୍ଗ ଥିଲେ ଯାହାଙ୍କୁ ଏ କବିତାଟି ତାଙ୍କ ପାଇଁ ମୁଁ ଲେଖିଥିଲି ଏବଂ ଶୁଣେଇଲି ମଧ୍ୟ ତାଙ୍କୁ ବହୁତ ଭଲ ଲାଗିଲା ଯାହା ପାଇଁ ଯାହାର ପାଇଁକା ସେ ମତେ ଧନ୍ୟବାଦ ବି କହିଲେ ଏବଂ ତାଙ୍କୁ ଭଲ ଲାଗିବା ସତ ତାଙ୍କର